ଯୋଗ କ୍ଲାସରେ ମୁଁ ଯୋଗ କରିଛି ଯଦିଓ ହଁ ତେବେ କ୍ଲାସରେ ଅଭିଜ୍ଞତା ଘରେ ନିଜେ ଅଭ୍ୟାସ କରିବା ଠାରୁ ବହୁତ ଭିନ୍ନ କାରଣ କ୍ଲାସରେ ଆମର ଶିକ୍ଷକ ଆମକୁ ପରିଷ୍କାର ଭାବରେ ଯୋଗ ଶିଖେଇଥାଆନ୍ତି ଆମେ ତାକୁ ଘରେ କରିପାରୁନଥାଉ ଶିକ୍ଷକ ବାରମ୍ବାର ଆମକୁ କହି ଯୋଗକୁ ଶିଖେଇଥାଆନ୍ତି